ନିର୍ବାଚନ ସମୟରେ ଆମର କ'ଣ କ'ଣ ଅସୁବିଧା ହୁଏ ସେ ବିଷୟରେ ମୁଁ କହି ସଂକ୍ଷେପରେ କିଛି କହିବାପାଇଁ ଚାହୁଁଛି ନିର୍ବାଚନ ସମୟରେ କ'ଣ ହୁଏ ନା ଆମର ଯେଉଁ ୱାର୍ଡ଼ କମିଟି ବଛା ହୋଇଥାଏ ସେଥିମଧ୍ୟରେ ସର୍ବପ୍ରଥମେ ବିଜେଡ଼ି ବିଜେପି କଂଗ୍ରେସ୍ ଅଧିକାଶଂ ଲୋକ କିଛି ମା' ଭଉଣୀ ଥାଆନ୍ତି ୱାର୍ଡ଼ କମିଟିରେ ବିଜେଡ଼ିରେ ବି ସମର୍ଥନ ଥାଆନ୍ତି ତା' ସହିତ କଂଗେସର ବି ସମର୍ଥନ ଥାଆନ୍ତି ତା' ସହିତ ଆମର ବିଜେପିରେ ସମର୍ଥନ ଥାଆନ୍ତି ତ ଏଥିମଧ୍ୟରୁ ଯଉଁ ୱାର୍ଡ଼ରେ ଆମର ବିଜେଡ଼ି ସମର୍ଥକମାନେ ଥାଆନ୍ତି ସେମାନଙ୍କୁ କ'ଣ କରନ୍ତି ବିଜେପି ସମର୍ଥନବାଲା ସେମାନେ ଫଲୋ କରନ୍ତି ଫଲୋ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସେମାନେ ସେମାନଙ୍କ ଉପରେ ରାଗ ରଖନ୍ତି ଯେ ଏଉ ଏଇ ମା' ମାନେ ଏଇ ଭାଇମାନେ ଆମ କାମଟିକୁ ଯାଇକି ସେମାନେ ତାଙ୍କୁ ଓଲଟା ପ୍ରକାର ବୁଝାଉଛନ୍ତି ଆଉ ଓଲଟା ପ୍ରକାର ବୁଦ୍ଧି ଦେଉଛନ୍ତି ତାଙ୍କ ତାଙ୍କୁ ଆମେ ଦେଖିନେବା ଯଉଁ ମା' ମାନେ ଆମର ନବୀନ ପଟ୍ଟନାୟକ ମାଧ୍ୟମରେ ଯେଉଁ ବିଜେଡ଼ି ଦଳରେ କାମ କରନ୍ତି ସେମାନେ ଯାଇକି ଭଲ ବାର୍ତ୍ତା ବି ଦିଅନ୍ତି ଭଲ ବୁଝାନ୍ତି କୋଉ କୋଉ ସୁବିଧା ତୁମେ ପାଉଛ କୋଉ କୋଉ ସୁବିଧା ତୁମେ ପାଉନ ସେ ବିଷୟରେ ସେମାନେ ବୁଝାନ୍ତି କିନ୍ତୁ ସେମାନେ ଯାଇକି ଅନ୍ୟ ଦଳ ଲୋକମାନେ ସେମାନଙ୍କୁ ଓଲଟା ସେମାନେ ବୁଝାନ୍ତି ତା' ସହିତ ଯେତେବେଳେ ଇଲେକ୍ସନ ପୁରା ପାଖେଇ ଆସେ ଆମର ଯେଉଁ ମାନେ ବ୍ୟାନର୍ ପୋଷ୍ଟର୍ ସବୁ ମରାଯାଏ ସେଇ ସମୟରେ କିଛି ମାନେ ଖରାପ ପ୍ରକୃତିର ଲୋକମାନେ ଅନ୍ୟ ପାର୍ଟିର ଲୋକମାନେ ସେମାନେ ବହୁତ ଗଣ୍ଡଗୋଳ କରିବାପାଇଁ ସେମାନେ ଚେଷ୍ଟା କରନ୍ତି ପୋଷ୍ଟର ଚିରିଦିଅନ୍ତି ବ୍ୟାନର୍ ଚିରିଦିଅନ୍ତି କୁହନ୍ତି ଏ ବ୍ୟାନର୍ ଲଗାଅନି ସେ ବ୍ୟାନର୍ ଲଗାଅନି ଆମ ବ୍ୟାନର୍ ଲଗାଅ ତା'ର କ'ଣପାଇଁ ଲଗେଇବ ସିଏ କ'ଣ କରିଛି କ'ଣ ଦେଇଛି ଏଇପରି ଭାଷା ସବୁ ଖରାପ କରିବା ହତେ ଲୋକଙ୍କର ବହୁତ ମାନେ ମାନସିକତା ଚିନ୍ତାଧାରା ଓଲଟା ପ୍ରକାର ହୋଇଯାଏ ସେଥିରେ ବହୁତ ମାଡ଼ଗୋଳ ମାନେବି ହୋଇଯାଏ ତା' ସହିତ ଯେତେବେଳେ ଆମର ଇଲେକ୍ସନ କାଲି ସକାଳେ ହେବ ଆଜି ରାତିରେ କିଛି ଲୋକ ଥାଆନ୍ତି ଖରାପ ପ୍ରକୃତି ଲୋକ ଅନ୍ୟ ପାର୍ଟିର ଦଳ ଲୋକ ଥାଆନ୍ତି ସେମାନେ ରାତିରେ ରାତିରେ ନିଶା ଖାଇକି ଅନ୍ୟ ଲୋକମାନଙ୍କୁ ଯାଇକି ପଇସାର ଲୋଭ ଦେଖାନ୍ତି ଯେ ତମେ ସେଇ ଚିହ୍ନରେ ଭୋଟ୍ ଦେବନି ଏଇ ଚିହ୍ନରେ ଭୋଟ୍ ଦେବ ଆମେ ତମକୁ ଏତିକି ଟଙ୍କା ଦେବୁ କିନ୍ତୁ ପ୍ରକୃତରେ ଯିଏ ଆମର ଓଡ଼ିଶାର ସରକାର ଯେଉଁ ଆମ ନବୀନ ପଟ୍ଟନାୟକ ଅଛି ସେମାନେ ଆମକୁ କ'ଣ ଦେଉଛନ୍ତି କ'ଣ ନଦଉଛନ୍ତି ସେ ଲୋକମାନେ ସବୁ ବୁଝିସାରିଲେଣି କିନ୍ତୁ ସେଇ କୁପ୍ରକୃତିର ଲୋକମାନଙ୍କର ଅନ୍ୟ ଦଳର ଲୋକମାନଙ୍କ କଥାରେ ସେମାନେ ପଡ଼ନ୍ତି ନାହିଁ ସେମାନେ ଯେତେବେଳେ ପ୍ରତିବାଦ କରନ୍ତି ଯେ ଆମକୁ ତ ଆମ ନବୀନ ପଟ୍ଟନାୟକ ସବୁକିଛି ଦେଉଛି ଏ ଆମର ବାପା ସିଏ ଆମର ମା ଆମର ପିଲାଟି ଜନ୍ମ ହେଲା ପାଖରୁ ସିଏ ସବୁକିଛି ଆମକୁ ଦେଉଛି ଆମେ ତାଙ୍କ କଥା ମାନି ଆମେ ତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ ତମକଥା କି ପାଇଁ ଆମେ ଭୋଟ୍ ଦେବୁ ସେତେବେଳେ ସେ ଲୋକଟି ବିରକ୍ତ ଭାବ ହୋଇ ସେ ଲୋକକୁ ବହୁତ କଥା କୁହେ ତା' ସହିତ ସେ ଝଗଡ଼ା କରିବାରେ ପ୍ରସ୍ତୁତ ହୋଇ ଆସିଥାଏ ସେଥିରେ ସେମାନେ ପଦେ କହିଲେ ଏମାନେ ପଦେ କହିଲେ ସେଠି ଗଣ୍ଡଗୋଳଟା ଆରମ୍ଭ ହୋଇଯାଏ ତା' ସହିତ ଯେତେବେଳେ ଆମର ମିଟିଂ ହୁଏ ଆମର ଦଳୀୟ ମିଟିଂ ହୁଏ ଗାଁ ମାନଙ୍କରେ ସଭା ବସେ ସେ ଲୋକମାନେ ଅନ୍ୟ ଦଳର ଲୋକମାନେ ସେମାନେ ନିଶାଦ୍ରବ୍ୟ ଖାଇ ଗଣ୍ଡଗୋଳ କରିଆପାଇଁ ସେମାନେ ପ୍ରିପେୟାରେସନ୍ ହେଇଆସି ଅନ୍ୟ ଦଳକୁ ଆମର ବିଜେଡ଼ି ଦଳକୁ ଆଟାକ୍ କରନ୍ତି ଆଉ ବହୁତ କଥା କହି ସେମାନେ କମେଣ୍ଟ୍ ପାସ୍ କରି ବହୁତ କଥା କହନ୍ତି କିନ୍ତୁ ଆମର ଦଳୀୟ ଲୋକମାନେ କୁହନ୍ତି ଯେ ହାତୀ ଚାଲିଥିବ ସେମାନେ ଯେତେ ଭୁକିଲେବି ଆମେ ତାଙ୍କ କଥା ଶୁଣିବୁ ନାହିଁ ତେଣୁ ଆମେ ନବୀନ ପଟ୍ଟନାୟକ ପାଇଁ କାମ କରୁୁଛୁ କରିବୁ ସବୁଦିନ ପାଇଁ ଆମେ କରୁଥିବୁ ସିଏ ଆମର ସବୁକିଛି ସିଏ ଆମର ବାପା ସିଏ ଆମର ମା' ସିଏ ଆମ ପାଇଁ ଯେତିକି କରିଚନ୍ତି କେହିବି ସେତିକି କରିବେ ନାହିଁ ତେଣୁ ଆମେ ଅନ୍ୟ ଲୋକଙ୍କର କଥା ଶୁଣିବୁ ନାହିଁ କି ଅନ୍ୟ ଚିହ୍ନରେ କାହାରି ଭୋଟ୍ ଦେବୁ ନାହିଁ